ଆପଣ ଆପଣ କାଳିଆ ଟ୍ରାଭେଲରୁ କହୁଛନ୍ତି ମୋର ଗାଡ଼ି ଦରକାର ଥିଲା ମୋର ସାଙ୍ଗମାନେ ଆଉ ମୋର ପରିବାର ମେମ୍ୱର ବୁଲିବାକୁ ଯାଇଥାନ୍ତେ ବୋଲେରୋ କିଲୋମିଟର ପିଛା କେତେ ନେଉଛନ୍ତି ପନ୍ଦର ଟଙ୍କା ଆଚ୍ଛା ହଉ ହଉ ମୋର ଡ୍ରାଇଭର ଦରକାର ନାହିଁ ମୁଁ ନିଜେ ଡ୍ରାଇଭିଂ କରିବି ମୋର ଆସନ୍ତାକାଲି ପନ୍ଦର ତାରିଖ ଦିନ ସକାଳ ସାତଟା ସୁଧା ଗାଡ଼ି ଦରକାର ଆପଣ ଦେଇପାରିବେ